ଆମ ଗ୍ରାମରେ ସାଧାରଣତଃ ଆଧୁନିକ ଓ ଆଧ୍ୟାତ୍ମିକ ଓ ଓଡ଼ିଶୀ ନୃତ୍ୟ ଲୋକପ୍ରିୟ ଏହି ଲୋକନୃତ୍ୟକୁ ଲୋକମାନେ ବହୁତ ପ୍ରସନ୍ଦ କରନ୍ତି ବିଭିନ୍ନପ୍ରକାର ଷ୍ଟେଜ୍ ପୋଗ୍ରାମ୍ରେ ନୃତ୍ୟ ପରିବେଷଣ ପିଲାମାନେ ମଧ୍ୟ କରିଥାଆନ୍ତି ବଡ଼ ବଡ଼ ସ୍କୁଲ୍ କଲେଜ୍ରେ ଯେଉଁ ପିଲାମାନେ ପାଠ ପଢ଼ିଥାନ୍ତି ସେମାନେ ମଧ୍ୟ କରୁଥାନ୍ତି ତା'ସହିତ ଆମର ଯେକୌଣସି ମେଳା ମହୋତ୍ସବ ଆମ ଗାଁରେ ଯେକୌଣସି ଜିନିଷ ପଡ଼େ ସେଥିରେ ବିଭିନ୍ନପ୍ରକାର ପିଲା ଏହି ସବୁ ନୃତ୍ୟ ପରିବେଷଣ କରିଥାନ୍ତି ତାକୁ ବହୁତ ଲୋକ ଆନନ୍ଦରେ ଉତ୍ସାହର ସହିତ ତାକୁ ଦେଖି ଉପଭୋଗ କରିଥାନ୍ତି